ହ୍ୟାଲୋ ହଁ ହଁ କେଉଁଠିକି ଯିବା ଆମେ ରେନ୍ବୋକୁ ଗଲେ ସେଠି ନାନ କରୁନାହିଁ ଆଉ ଆରେ ମାଟିହାଣ୍ଡି ମାଂସ ଦେଉଛି ନାନ ଦେଉଛି ଆଉ ଅଛି ଆମର ଏଠି ଅଛି ସୂର୍ଯ୍ୟାଂଶ ଗୋଟେ ଅଛି ମଙ୍ଗଳପୁର ଆଉ ପଞ୍ଚସଖା ଅଛି ପଞ୍ଚସଖାରେ ଟିକିଏ ଭଲ ଖାଇବା ମିଳୁଛି ଆଉ ଯା ସବୁପ୍ରକାର ଭେରାଇଟି ମିଳିବ ସେଠି ଖାଇବାକୁ ଯାହା ଇଚ୍ଛା କରିବ ମାଟି ପୋଡ଼ା ହାଣ୍ଡି ମାଂସ ନାନ ତଡ଼କା ଆଉ ହଁ ତୁମେ ଯେଉଁ ମୁହୂର୍ତ୍ତରେ ଚାହିଁବ ସେ ବନେଇକି ଦେବେ ଆଉ ନହେଲେ ଏଠି ଗୋଟେ ଆଉ ନହେଲେ ଆମର ଚାରି ପାଞ୍ଚ ଜଣ ଯେତେ ଆମ ସାଙ୍ଗ ସବୁ ସମସ୍ତଙ୍କୁ ଧରିକି ଯିବା ଆଉ ହଁ ଅଜୁ ରାଜୁ ସେ ମିଥୁନୁ ମିଥୁନୁ ବି କହୁଥିଲା ଯିବ ବୋଲି ହେଲେ ଚଳିବ କାହିଁକିନା ଏତେ ପିଲା ଯାଉଛନ୍ତି ନହେଲେ କେମିତି ଆଡ଼୍ଜେଷ୍ଟ୍ କରିବାକୁ ପଡ଼ିବନା ପଇସା କିଛି ନେବାକୁ ପଡ଼ିବ ହଁ ହଁ ହଁ ହଁ ଆମର ରଙ୍ଗିଲା ହୋଟେଲ୍ ବି ରଙ୍ଗିଲା ହୋଟେଲ୍ ବି ଭଲ ଅଛି ରଙ୍ଗିଲା ହୋଟେଲ୍ ନହେଲେ ପଶିଯିବା ଆଉ ହଁ ଘରୁ ନେଇକି ପଳାଇବି ତତେ ନହେଲେ ମୋର ଗୋଟିଏ ବାଇକ୍ରେ ତିନି ଜଣ ଆଉ ମୋର ସେ ମିଥୁନ ଆସିବ ସେ ଯିବ ହଁ ହ୍ୟାଲୋ ନାଇଁ ଏବେ ଗୋଟେ ନ୍ୟୁ ରଙ୍ଗିଲା ଖୋଲିଛି ସେଠି ଆହୁରି ଭଲ ରେନ୍ବୋ ଅପେକ୍ଷା ନ୍ୟୁ ରଙ୍ଗିଲାଟା ଭଲ ଆଉ ଚାଲମ ଦେଖିବା ସେଇଟା ହାପ୍ କିଲୋମିଟର୍ ଡିଷ୍ଟାନ୍ସ୍ ଦିହାଁଙ୍କ ଭିତରେ ହୁଁ ନ୍ୟୁ ରଙ୍ଗିଲା ବଢ଼ିଆ ଖାନା ବନାଉଛି ନା ସେଠି ବସିକି ଖାଇବା ପାଇଁ ବଢ଼ିଆ ଏ ସି ରୁମ୍ ଅଛି ଏ ସି ରୁମ୍ରେ ନଖାଇ କାଇଁ କୁଆଡ଼େ ପାର୍ଶଲ୍ ଆଣିକି ଜଙ୍ଗଲରେ ଖାଇବା ଏ ସି ରୁମ୍ରେ ବଢ଼ିଆ ଖାଇବା ସୁବିଧା ଅଛି ହଉ ହଉ ହଁ ରାଜୁ ମିଥୁନୁ ଅଜୁ ହଁ ମିଥୁନୁ ଯିବ ବୋଲି କହୁଥିଲା ରାଜୁ ଅଜୁ ମିଥୁନୁ ତୁ ମୁଁ ପାଞ୍ଚ ଜଣ ହେଇକିଯିବା ଆଉ ଦୁଇଟା ସେ ଯିବ ନିଶ୍ଚିନ୍ତ ଯିବ ଡାକିଲେ ଯିବ ହଁ ହଁ ମୁଁ ତାକୁ ଡାକିକି ନେଇକି ଯିବି ବାଏ